ଆମ ଆଖପାଖରେ ଥିବା ଯେଉଁ କୁକୁଡ଼ା ଚାଷୀ ଭାଇମାନେ ତାଙ୍କ କୁକୁଡ଼ା ରହିବା ଜାଗା ମାନେ ଘରଟା ଭଲ ଭାବରେ ସଫା ରଖୁଛନ୍ତି ଆଉ ଯେଉଁ ପ୍ରଜନନ ନିମନ୍ତେ ତାଙ୍କେ ଗଞ୍ଜା ଯେଉଁଟାକି ଭଲ ପ୍ରଜାତିର ଗଞ୍ଜା ଆଣି ଗୋଟେ ତିନି ଚାରିଟା ମାଇଁ ଯେଉଁ ଜାଗାରେ ରହୁଛନ୍ତି ତାଙ୍କୁ ଗୋଟିଏ ନହେଲେ ଦୁଇଟା ଗଞ୍ଜା ନିହାତି ସେମାନଙ୍କ ପାଇଁ ପ୍ରଜନନ ନିମନ୍ତେ ରଖିଦେଉଛନ୍ତି ଏବଂ ତାଙ୍କର ବ୍ୟବସାୟ ନିମନ୍ତେ ଉନ୍ନତି ନିମନ୍ତେ କୁକୁଡ଼ାର ଉନ୍ନତି ମାନେ ଚାଷୀ ଭାଇର ଉନ୍ନତି ନିମନ୍ତେ ତାଙ୍କେ ଟୀକାକରଣ କରୁଛନ୍ତି ବର୍ଷକୁ ଦୁଇ ଥର ଆଉ ସେ ଟୀକାକରଣରେ ଯେଉଁ ଆମର ମରୁଡ଼ି ମରୁଡ଼ି କୁକୁଡ଼ାମାନଙ୍କର ଯେଉଁଟା ଆସୁଛି ତାହା ଏବେ ଆସିପାରୁନାହିଁ ଟୀକାକରଣ ହେତୁ ଏବଂ ତାଙ୍କର ଯେଉଁ ଟୀକାକରଣ ପଶୁଡାକ୍ତରମାନେ ଯେଉଁ ଦେଉଛନ୍ତି ଆମ ଏପଟେ ଖାଲି ପଶୁ ପଶୁଡାକ୍ତରମାନେ ମାନେ ପକ୍ଷୀ ଆଉ ପଶୁକୁ ଏକା ଥରକୁ ତାଙ୍କ ଟୀକା ଦେଉଛନ୍ତି ଘରେ ଘରେ ବୁଲିବୁଲି ଯଦି ଯାହା ଘରେ ଯେଉଁ ଯେଉଁ ଘରେ କୁକୁଡ଼ା ଯେଉଁ ଚାଷୀମାନେ ରଖୁଛନ୍ତି ତାଙ୍କେ ଟୀକାକରଣ ପାଇଁ ପଶୁ ଡାକ୍ତରକୁ ଡାକି ଆଣୁଛନ୍ତି ଏବଂ ଟୀକାକରଣ କରି ଗଞ୍ଜା ପ୍ରଜନନ ପାଇଁ ଗଞ୍ଜା ଦୁଇଟା ତିନିଟା ମାଇଁ ପ୍ରତି ଗୋଟେ ଗଞ୍ଜା ରଖିବାର ବ୍ୟବସ୍ଥା କରିଛନ୍ତି